ଆମ ରାଜ୍ୟରେ ତ ବହୁତ ପ୍ରାକୃତିକ ସୌନ୍ଦର୍ଯ୍ୟ ଅଛି ଯେମିତିକି ଆମ ଚିଲିକା ଚିଲିକାରେ ତ ମୁଁ ଯାଇଥିଲି ବେଳକୁ ବହୁତ ବିଶ୍ୱର ବହୁତ ପକ୍ଷୀ ଗୁଡ଼ା ଆସନ୍ତି ଗୋଟେ ସୌନ୍ଦର୍ଯ୍ୟ ଦେଖାଯାଏ ତାପରେ ସେଇଠି ସନ୍ଧ୍ୟାବେଳର ଯେଉଁ ମୌସମଟା ବହୁତ ବଢ଼ିଆ ଥାଏ ଦେଖିବା ପାଇଁ ଗୋଟେ ବହୁତ ସୁନ୍ଦର ଲାଗେ ଆଉ ଆମ ଚିଲିକାରେ କାଳିଜାଇଙ୍କ ପୀଠ ବି ଅଛି ସେଠିକି ଲୋକ ଆସନ୍ତି ସେଥିରେ ତମର କାଳିଜାଇର ସନ୍ଧ୍ୟା ବୋଲି କହନ୍ତି ଆଉ ଚିଲିକାର ସୌନ୍ଦର୍ଯ୍ୟ ମଧ୍ୟ ସେମାନେ ଉପଭୋଗ କରନ୍ତି ଆମେ ଯେଉଁ ଜାଗାରେ ରହୁଛୁ ଓଡ଼ିଶାର ଇନ୍ଦିରା ଗାନ୍ଧୀ ପାର୍କ ରାଉରକେଲା ତ ସେଠିକି ମଧ୍ୟ ବହୁତ ଲୋକ ଆସନ୍ତି ପକ୍ଷୀ ଜୀବଜନ୍ତୁ ସବୁ ସେଇଠି ବୁଲାବୁଲି କରିକି ଯାଆନ୍ତି ଏ ଆମର ବେଦବାସ ପୀଠ ଅଛି ରାଉଲକେଲାରେ ସେଠି ଲୋକ ଆସନ୍ତି ଆମର ବହୁତ ପୁରୁଣା ଜାଗା ବେଦବ୍ୟାସଙ୍କର ପୀଠ ସେଇଟା ସେଠି ଆସିଲା ବେଳକୁ ପ୍ରାୟ ଆସିକି ଆମର ଇନ୍ଦିରା ଗାନ୍ଧୀ ପାର୍କରେ ବୁଲାବୁଲି କରିକି ଏମିତି ସମୟ ପାର୍ କରିକି ଯାଆନ୍ତି ସବୁ ସୁବିଧା ଥାଏ ପ୍ରାକୃତିକ ବନ୍ୟ ଜୀବଜନ୍ତୁ ସମସ୍ତଙ୍କୁ ସେମାନେ ଉପଭୋଗ କରନ୍ତି ଦେଖନ୍ତି ଖୁସି ହୁଅନ୍ତି ପିଲା ଗୁଡ଼ାକ ଛୋଟ ଛୋଟ ଛୁଆ ନେଇକି ଆସନ୍ତି ଝିଅପୁଅ ଗୁଡ଼ାକ ବହୁତ ସୁନ୍ଦର ସୁନ୍ଦର ଜୀବଜନ୍ତୁ ଅଛନ୍ତି ସେଠି ସେମାନେ ବୁଲାବୁଲି କରିକି ସମୟ ପାର୍ କରି ଯାଆନ୍ତି ଆଉ ଆଉ ଆମ ଏଠି ଗୋଟେ ପାର୍କ ମଧ୍ୟ ହେଲାଣି ସେଠି ବୋର୍ଡିଂ ଅଛି ବୋର୍ଡିଂରେ ପୁଅଝିଅ ଗୁଡ଼ାକ ଫ୍ୟାମିଲି ନେଇକି ଆସନ୍ତି ସେମାନେ ସେଠି ପାଣିରେ ବୋର୍ଡିଂ କରନ୍ତି ତା ଭଲ ସେଇଠୁ ଆମର ଏଇ ଯେଉଁ ହନୁମାନ ବାଟିକା ଅଛି ସେଠି ଲୋକ ଗୁଡ଼ାକ ବହୁତ ବହୁତ ଆସନ୍ତି ସେମାନେ ମଧ୍ୟ ଆସିଲା ବେଳକୁ ଆସନ୍ତି ଦେଖିବା ପାଇଁ ହନୁମାନ ମନ୍ଦିରେ ବୁଲି ସାରିଲା ପରେ ସେମାନେ ଆମର ପାର୍କକୁ ଆସନ୍ତି ଆହୁରି ଦି ଚାରିଟା ପାର୍କ ଅଛି ଯେଉଁଠିକି ମାନେ ଜୀବଜନ୍ତୁ ରହୁଛନ୍ତି ରାଉରକେଲାରେ ନୂଆ ନୂଆ ଜାଗାକୁ ବୁଲିବା ପାଇଁ ସମସ୍ତଙ୍କୁ ଭଲ ଲାଗେ ଚିଲିକା ତ ଆମେ ଯାଇଥିଲୁ ଚିଲିକାରେ ଦୁଇ ଦିନ ରହିକି ବି ଆସିଛୁ ପୁରୀ ଯାଉ ପୁରୀରେ ମଧ୍ୟ ଆମର ଜଗନ୍ନାଥଙ୍କର ପୀଠ ଅଛି ସେଇଠି ବି ତ ବୁଲାବୁଲି କରି ଆସୁ ଏମିତିଆ ଆମ ଘର ପାଖରେ ଯେଉଁ ପାର୍କଟା ଅଛି ସେ ପାର୍କରେ ବି ଏବେ ବହୁତ ଲୋକ ଯିବା ଆସିବା କରୁଛନ୍ତି ସନ୍ଧ୍ୟାବେଳେ ଟାଇମରେ ଗଲାବେଳକୁ ଜାଗା ମିଳେନି ଜୀବଜନ୍ତୁ ଗୁଡ଼ା ଦେଖିବା ପାଇଁ ସୁନ୍ଦର ସୁନ୍ଦର ଜୀବଜନ୍ତୁ ଗୁଡ଼ାକ ରଖାଯାଇଛି ଜାତୀୟ ଉଦ୍ୟାନ ଗଛ ମଧ୍ୟ ବହୁତ ଲଗା ହେଇଛି କାଜୁ ଗଛ ପିସ୍ତାବାଦାମ ଗଛ ଆମର ସୁନ୍ଦର ସୁନ୍ଦର ଗଛ ଗୁଡ଼ାକ ଉପଭୋଗ କରିବାକୁ ବଢ଼ିଆ ଲାଗେ ସନ୍ଧ୍ୟା ସମୟରେ ଖାସ କରିକି ସକାଳେ ଜଗିଙ୍ଗ ପାଇଁ ବି ବହୁତ ଲୋକ ଆସନ୍ତି ଚଢ଼େଇମାନଙ୍କ ଆବାଜ ଶୁଣିଲାକୁ ଭଲ ଲାଗେ ତ ସେଇ ହିସାବରେ ଖୁସି ଲାଗେ ଆମ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ବଢ଼ି ବଢ଼ିଯାଉଛି ଲୋକ ବାହାରୁ ମଧ୍ୟ ପର୍ଯ୍ୟଟକ ବହୁତ ଆସୁଛନ୍ତି ନିଜକୁ ବି ଖୁସି ଲାଗେ